ଓଡ଼ିଶାର ଇତିହାସକୁ ଆକାର ଦେଇଥିବା ପ୍ରମୁଖ ସଂସ୍କୃତି ମଧ୍ୟରୁ ଧର୍ମ ଭାଷା କଳା ସ୍ଥାପତ୍ୟ ସଙ୍ଗୀତ ବହୁତ କିଛି ଏମିତି ଅଛି ଯେମିତି କି ଧର୍ମ ହେଉଛି ଆମର ଏମିତି ବହୁତ ଧର୍ମ ଅଛନ୍ତି ହିନ୍ଦୁ ମୁସଲିମ୍ ଆଉ ଏମିତି ଇତ୍ୟାଦି ଇତ୍ୟାଦି ସବୁ ବହୁତ ଧର୍ମ ଅଛନ୍ତି ସବୁ ମଧ୍ୟରୁ ମୁଁ ମୋ ଧର୍ମ ହେଉଛି ହିନ୍ଦୁ ହିନ୍ଦୁ ହିନ୍ଦୁରେ କ'ଣ ମୁସଲିମ୍ଙ୍କର କେବଳ ଗୋଟିଏ ଦୁଇଟି ପର୍ବ ଥାଏ ହିନ୍ଦୁ ମାନଙ୍କର ପର୍ବ ହେଉଛି ବହୁତ ବହୁତ ମାନେ କି ଏମିତି ବହୁତ ପର୍ବ ସେ ଦୀପାବଳି ସେ ଦୁର୍ଗାପୂଜା ଏମିତି ସବୁ ଶିବରାତ୍ରି ଆଉ ଏମିତି ବହୁତ ସାରା ପୂଜାପର୍ବ ବି ଥାଏ ସେଥିରେ ହିନ୍ଦୁମାନେ ସମସ୍ତେ ବହୁତ ବହୁତ ସାରା ପିଠାପଣା ହୁଏ ସବୁ ହୁଏ ଆଉ ରହିଲା ଭାଷା ଭାଷା କଥା ହେଉଛି ଆଉ ଆମ ଓଡ଼ିଆ ଭାଷା ହେଉଛି ସବୁଠୁ ଭଲ ଶୁଦ୍ଧ ଏବଂ ସରଳ ଲାଗେ କହିବାକୁ ଓଡ଼ିଆ ଭାଷା ଆମ ଭାଷା ଆମ ଆମ ରାଜ୍ୟର ଭାଷା ହେଉଛି ହିନ୍ଦୀ ଆଉ ତ ବହୁତ ଜାଗାରେ ହିନ୍ଦୀ ବି ପ୍ରଚଳିତ ଥାଏ ବହୁତ ସମସ୍ତେ ହିନ୍ଦୀ ବି କୁହନ୍ତି ଆଉ କଳା କଳାର ସ୍ଥାପତ୍ୟ ହେଉଛି ଆମ ଇଏର ପୁରୀ ଆଉ କୋଣାର୍କରେ ବହୁତ କଳା ସ୍ଥାପତ୍ୟ ହୋଇଥାଏ ବହୁତ ସାରା ଏମତି କଳା ଥାଏ ସେଥିରେ କୋଣାର୍କରେ ସେ କୋଣାର୍କ ପାଇଁ ବହୁତ ବାରଶହ ବଢ଼େଇ ଲାଗିଥିଲେ ବାରଶହ ବର୍ଷ ବି ଲାଗିଥିଲା ସେଥିରେ ଧର୍ମପଦ ମାନେ ସେଥିର ମୁଣ୍ଡି ମାରିଥିଲେ ଆଉ ତା'ପରେ ସେଥିରୁ ବହୁ ସାରା ବାରଶହ ବଢ଼େଇ ବହୁତ ଭଲ ଭଲ କଳାର ସ୍ଥାପତ୍ୟ କରିଛନ୍ତି ସେତିକିରେ ଦୃଶ୍ୟ ପୁରା ବହୁତ ସୁନ୍ଦର ସେଠିକୁ ଗଲେ ଆସିବାକୁ ବି ଇଚ୍ଛା ହେବନାହିଁ ଆଉ ବହୁତ ବହୁତ ଭଲ ସେଠି ମାନେ କଳାର ସ୍ଥାପତ୍ୟ ହୋଇଛି ସେଠି ବହୁତ ସାରା ଏବେ ସେଠି ବହୁତ ମୂର୍ତ୍ତି ବହୁତ ଠାକୁରଙ୍କର ବି ମୂର୍ତ୍ତି ଅଛି ସେଠି ବହୁତ ଭଲ ସେଠି ଗଲେ ଆପଣ ଆସିବାକୁ ବି ଇଚ୍ଛା କରିବେନି ସେଠି ବହୁତ ବଢ଼ିଆ ଜାଗା ମୁଁ ଥରେ ଯାଇଥିଲି ତ ସେଠି ଏମିତି ଏମିତି ଏତେ ସୁନ୍ଦର କଳା ହୋଇଥାଏ ଯେ କି ଏତେ ଶିଳ୍ପୀମାନେ ସବୁ ବହୁତ କଳାରେ ସବୁ କରିଥିଲେ ଯେ ବହୁତ ସୁନ୍ଦର ଲାଗୁଥିଲା ଦେଖିବାକୁ ଆଉ ବହୁତ ଭଲ ବି ଥିଲା